ହେଲୋ ସାର୍ ନମସ୍କାର ମୁଁ ବାରିକ କହୁଥିଲି ମୁଁ ଜରିଆ ବଳଦେବ ନୋଡ଼ାଲ୍ ହାଇସ୍କୁଲ୍ରୁ କହୁଥିଲି ସ୍କୁଲ୍ର ନବମ ଶ୍ରେଣୀର ଛାତ୍ର ମୋର ମାର ଦେହ ଅସୁସ୍ଥ ଥିବାରୁ ମୁଁ ପରୀକ୍ଷାରେ ଯୋଗ ଦେଇପାରିବି ନାହିଁ ମାଙ୍କର ଦେହ ଖରାପ ଅଛି ବାପା ବି ବିଦେଶରେ ଅଛନ୍ତି ବାପା ନାହାନ୍ତି ବାପାଙ୍କ କାମ ମାଙ୍କ ଦେଖାଶୁଣା ମୁଁ ହିଁ କରିବି ଏଥିପାଇଁ ପରୀକ୍ଷାରେ ଯୋଗ ଦେଇପାରିବି ନାହିଁ ଆପଣ ଟିକିଏ ମା' ଏବେ ମେଡ଼ିକାଲ୍ରେ ଅଛନ୍ତି ହଁ ମୁଁ ମା'ଙ୍କ ପାଖରେ ଅଛି ଏବେ ପରୀକ୍ଷା ପରୀକ୍ଷା ମୁଁ ଦେଇପାରିବି ନାହିଁ ଆପଣ କୁହନ୍ତୁ ଆଗକୁ ମୁଁ ପରୀକ୍ଷା ଦେଇପାରିବି ମା'ଙ୍କ ଦେହ ଭଲ ହୋଇଯିବାପରେ ଆମର ରିଲେଟିଭ୍ ସାର୍ କେହି ନାହାନ୍ତି ମୋ ବାପା ମୁଁ ଏବଂ ମୋ ମା'

ମୁଁ ତ ସେଥିପାଇଁ କହୁଛି ସାର ମୁଁ ଏବେ ରହିଯିବି ମା'ଙ୍କ ପାଖରେ ଅଲଗା ସମୟରେ ଯାଇକିରି ମା'ଙ୍କ ଦେହ ଭଲ ହେବା ପରେ ପରେ ମୁଁ ଯାଇକି ପରୀକ୍ଷା ଦେଇଦେବି ହଉ ସାର୍ ମୁଁ ଚେଷ୍ଟା କରିବି ମା'ଙ୍କ ପାଖକୁ ଯଦି ଆମର କ'ଣ ବ ବନ୍ଧୁ ଆସିଲେ ତାଙ୍କୁ ଛାଡ଼ି ପରୀକ୍ଷା ଦେଇକରି ମୁଁ ପୁଣି ପଳାଇ ଆସିବି

ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍

ଆଜ୍ଞା ଆଜ୍ଞା ସାର୍

ଆଜ୍ଞା ଆଜ୍ଞା ନମସ୍କାର ସାର୍